ମୁଁ ସାଧାରଣତଃ ଫଳ ଶ୍ରେଣୀର ଗଛ ଲଗାଏ ଯେମିତିକି ଆମ୍ବ ଲେମ୍ବୁ ଡାଳିମ୍ବ ପିଜୁଳି ଏବଂ ଲତା ଭିତରେ ଯେଉଁ ଲତାଗୁଡ଼ିକ ପ୍ରଚୁର ପରିମାଣରେ ଫୁଲ ଦିଅନ୍ତି ସେଇ ପ୍ରକାର ଲତା ଲଗାଏ